ପକ୍ଷୀ ଆମେ ଯଦି ଦେଖୁ ତା'ର ଫଟୋଗ୍ରାଫି ଆମେ ବହୁତ କରିଛୁ ସାଧାରଣତଃ ଚିଲିକାରେ ଦେଖିଛୁ ଫଟୋ ଆମେ କରିଛୁ ଜଙ୍ଗଲରେ କରିଛୁ ଆପଣ ଚିଡ଼ିଆଖାନାରେ ଦେଖିଲେ ସବୁ ଫଟୋ କରିଛୁ ଜଙ୍ଗଲ ମାହୋଲରେ ଆପଣ ଦେଖିଥିବେ ଆମର କୁମ୍ଭାଟୁଆ ସେ ଭଦଭଦଳିଆ ଏସବୁ ଚଢ଼େଇ ଆଉ ଘରଚଟିଆ ଏସବୁ ଫଟୋ ଆମେ ବହୁତ ଫଟୋ ଘରଚଟିଆର ଫଟୋ ଆମେ ଗଛମାନଙ୍କରେ ସେ ଯେଉଁ ହଲୁଥିବ ତାଙ୍କ ବସା ତା'ର ଫଟୋ ଆମେ ବହୁତ କରିଛୁ ଆଉ ଜଙ୍ଗଲରେ ଯେଉଁ ଅଛନ୍ତି ପକ୍ଷୀମାନେ କିଚିରି ମିଚିରି କିଚିରି ମିଚିରି ଫଟୋ ଯେଉଁ ତା'ର ହୁଏ ତାଙ୍କର ଫଟୋ ବହୁତ କରିଛୁ ସେ ବଗ ଗେଣ୍ଡାଳିଆ ସେ ଇତ୍ୟାଦି ଇତ୍ୟାଦି ଯେତେ ପକ୍ଷୀ ଅଛନ୍ତି ଭଲ ଭଲ ଜଙ୍ଗଲରେ ପକ୍ଷୀ ସବୁ ଫଟୋ ଫଟୋ ବହୁତ ଫଟୋଗ୍ରାଫି ଚମତ୍କାର ଫଟୋ ସବୁ ଆମେ ରଖିଛୁ